ମୁଁ ସ୍କୁଲରେ ପାଠ ପଢ଼ିବା ସମୟରେ ଆମର କ୍ଲାସ୍ ଟାଇମ୍ରେ ସାର୍ମାନେ ଆସନ୍ତି ମାନେ ଆମର ପାଠ ପଢ଼ାକୁ ନେଇକି ଖେଳିବାକୁ ନେଇକି ମାନେ ଗୀତ ଗାଇବା ଆଁକରିଂ କରିବା ଚିତ୍ର କରିବା ସବୁ କଥାକୁ ନେଇକି ସାର୍ମାନେ ଆମକୁ ବୁଝାନ୍ତି ବେଶିକାଲି ଆମର ମାନେ ସ୍କୁଲରେ ମାନେ ଫନକ୍ସନ ଟାଇମ୍ରେ ଆମେ ଗୀତ ଭି ଗାଉ ଆଉ ଗୀତ ଗାଇବା ପାଇଁ ମାନେ ନିଜକୁ ନର୍ଭସ ଭି ଲାଗେ ଯେ ଫାଷ୍ଟ ଟାଇମ୍ ଗୀତ କେମିତି ଗାଇବୁ ଭଲ ଲାଗିବ ନ ଲାଗିବ ଲୋକମାନେ ଭଲ ପାଇବେ ନ ପାଇବେ ତ ସବୁ କଥାକୁ ନେଇକି ଆମେ ସବୁବେଳେ ଚିନ୍ତା କରୁ ଯେ କେମିତି ମାନେ ଆଗକୁ ଭଲ ମାନେ ପର୍ଫମାନ୍ସ କରିବୁ ଭଲ ଗୀତ ଗାଇବୁ ନାଁ କମେଇବୁ ବାପା ମାଆଙ୍କର ନାଁ କମେଇବୁ ଆଉ ବାପା ମାଆମାନେ ଭି ଖୁସି ହେବେ ଯେ ମାନେ ନିଜକୁ ଗର୍ବ ଅନୁଭବ କରିବେ ଯେ ମୋ ପିଲା ଭଲ ଗାଉଛି କିମ୍ବା ଭଲ ପାଠ ପଢ଼ୁଛି ଏହି ସବୁକୁ ନେଇକି ଆମେ ବହୁତ ମାନେ ଏକ୍ସାଇଟେଡ଼୍ ଥିଲୁ ଯେ କେମତି ଧୀରେ ଧୀରେ ଭଲ କରିବୁ ବୋଲି ତା'ପରେ ଗୀତ ଗାଇବା ପୂର୍ବରୁ ଆମର ଯେତେବେଳେ ମାନେ ଫନକ୍ସନ ହେବ ତ ତା'ର ଚାରିଦିନ ଆଗରୁ କି ଦଶ ଦିନ ଆଗରୁ ଗୁରୁମାନେ ଭି ସାର୍ମାନେ ଭି କୁହନ୍ତି ଯେ ତୁମେ ଏହି ଗୀତ ଗାଇବ ଏହି ଗୀତର ତାର ମାନେ ମିନିଂଟା ମାନେ କେମିତି ଭଲ ହେବ ଫୋକସ୍ ସବୁବେଳେ କରିବା ପାଇଁ ଚେଷ୍ଟା କର ତ ସେହି କଥାକୁ ଆଖିରେ ରଖିକି ଆମେ ମାନେ ବହୁତ ଚେଷ୍ଟା କରିଛୁ ଭି ଭଲ ଗାଇବା ପାଇଁ ତା'ପରେ ବହୁତ କଷ୍ଟ ଭି କରିଛୁ ମାନେ ପ୍ରାକ୍ଟିସ୍ଟା ତ ମାନେ ସଡ଼ନ୍ଲି ହେଇପାରେନି ତା'ପରେ ଭି ଆମେ ବହୁତ ଚେଷ୍ଟା କରିବା ପରେ ଭି ସଫଳ ଭି ହେଇଛୁ ଗୀତରେ ଆଉ ମୋ ଗୀତ ଭି ବହୁତ ଲୋକଙ୍କୁ ଭଲ ଲାଗିଛି ସାର୍ମାନେ ଭି ବହୁତ ଖୁସି ହେଇଛନ୍ତି ମାନେ ଟ୍ରଫି ବି ପାଇଛି ଟ୍ରଫି ପାଇଲା ପରେ ବାପା ମାଆମାନେ ଭି ବହୁତ ଖୁସି ଅଛନ୍ତି ଯେ ଆମର ପୁଅ ଯେମିତି ଆଗକୁ ଆଗକୁ ଧିରେ ଧିରେ କିଛି ମାନେ ଉନ୍ନତି କରୁ ବାପାମାଆଙ୍କର ନାଁକୁ ମାନେ ହେଉଛି ରୋଶନ୍ କରିବାପାଇଁ ପିଲାମାନଙ୍କର କର୍ତ୍ତବ୍ୟ ହିସାବରେ ସବୁକିଛି ଯେମିତି ସେ ସବୁକିଛି ସବୁବେଳେ ବି ଭଲ କାମ କରିବା ପାଇଁ ଚେଷ୍ଟା କରନ୍ତି ଆଉ ଏମିତିରେ ଗୀତ ପାଠପଢ଼ା ନାଚକୁ ନେଇକି ବହୁତ ଚେଷ୍ଟା କରିଛନ୍ତି ଆଉ ଗୀତରେ ମୁଁ ସଫଳ ବି ମଧ୍ୟ ହେଇଛି ଆଉ ଗୀତ ମୋ ଗୀତ ଭି ସମସ୍ତଙ୍କୁ ଭଲ ଭି ଲାଗିଛି ସାର୍ମାନେ ଖୁସି ହେଇଛନ୍ତି ଆଉ ସାଙ୍ଗସାଥିମାନେ ଭି ବହୁତ ଖୁସି ହେଇଛନ୍ତି ସେମାନେ ସବୁବେଳେ ମୋତେ କୋପରେଟ୍ କରନ୍ତି କି ତୁ ଆଗକୁ ଆହୁରି ଭଲ ଗାଇପାରିବୁ ସବୁବେଳେ ପ୍ରାକ୍ଟିସ୍ କର ଆଉ ନିଜର ଦୃଢ଼ତା ନିଜର ମନୋବଳ ଆଉ ବିଶ୍ୱାସ ସହିତ ସବୁବେଳେ ଆଗକୁ ଯିବାପାଇଁ ଚେଷ୍ଟା କର